ଆମର ଓଡ଼ିଆରେ ବହୁତ ରୂଢ଼ି ରହିଛି ସେ ଭିତରୁ ଓଳିଆରୁ ଗଜା ମାନେ କଥାରେ କହନ୍ତି ଯେଉଁ ଯାହା ବାପା ଭଲ ଚାକିରି ପାଇଥିବ ବା ଶିକ୍ଷା ଶିକ୍ଷାବିତ୍ ହେଇଥିବ ତା' ପୁଅ ନିଶ୍ଚିତ ଭାବେ ଭଲ ପାଠ ପଢ଼ିବ ସେହିପରି ଯାହା ବାପା ଘୋଡ଼ା ଚଢୁଛି ତା ପୁଅ ତ ଥୋଡ଼ା ଥୋଡ଼ା କଥା ହେଇପାରୁଛି ତେଣୁ ଜନ୍ମରୁ ଓଳିଆରୁ ଗଜା ମାନେ ଜନ୍ମରୁ ଚାଲାକ ଯିଏ ପିଲାଟି ଜନ୍ମରୁ ହିଁ ଚାଲାକି ସେ ଭବିଷ୍ୟତ ଆଉ ଟିକେ ତା ବାପଠୁ ଆଉ ଟିକେ ଅଧିକ ହେଇ ପାରିବ ବା ଯେମିତି ଘର ଢିଙ୍କି କୁମ୍ଭୀର ଘର ଢିଙ୍କି କୁମ୍ଭୀର ମାନେ ଯଦି ଘର ଭିତରେ ଆମେ ପରିବାର ଭିତରେ ରହିକି ସେ ଭିତରେ ଯଦି ଆମେ ଶତୃତା କରିବା ବୋଲେ ଚଳିପାରିବା ନାହିଁ ପରିବାର ତେଣୁକରି ପଢ଼ା ହେଉଛି ନୀତିଶିକ୍ଷାଗୁଡ଼ାକ ତା'ହେଲେ ଠିକ୍ ଭାଷା ବୁଝି ଯଦି ଆମେ ଦୈନନ୍ଦିନ ଜୀବନରେ ମାନେ ଚଳି ତା ନିୟମ ମାନି ଚଳିବା ବୋଲେ ଆମ ଘର ସୁଖଶାନ୍ତିରେ ବା ପରିବାର ହେଉ ଦେଶ ହେଉ ରାଜ୍ୟର ସମସ୍ତେ ଏ ସେ ନିୟମ ବା ସେଇଟାକୁ ଯଦି ଠିକ୍ କାର୍ଯ୍ୟରେ ପରିଣତ କରି ଚଳିବା ଭବିଷ୍ୟତରେ ଆମର ଉତ୍ତରୋତ୍ତର ଉନ୍ନତି ହେଇ ଆଗକୁ ଚାଲିବା